ମୁଁ ଦୁଇ ବର୍ଷ ଆଗରୁ ଏକ ଚାର୍ଜର୍ କିଣିଥିଲି ସେଇ ଚାର୍ଜର୍ଟି ଏତେ ଭଲ ଯେ ତା ଦୁଇ ବର୍ଷ ପରେ ମୁଁ ଏତେ ଚାର୍ଜ୍ କଲି ମୋବାଇଲ୍ ଦେଖି ଦେଖି ମଧ୍ୟ ଚାର୍ଜ୍ କଲି ହେଲେ ବି ଏପର୍ଯ୍ୟନ୍ତ ତା'ର ତା'ର ମଧ୍ୟ ଛାଡ଼ିନି କି ଖରାପ ମଧ୍ୟ ହୋଇନି କି ବହୁତ ଫାଷ୍ଟ୍ ମଧ୍ୟ ଚାର୍ଜ୍ ହେଉଛି ଆଉ ଏଇ ଚାର୍ଜର୍ କିଣିକି ମୁଁ ବହୁତ ଖୁସି ମଧ୍ୟ ଅଛି